ଆମ ଯାଜପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଯେଉଁ ସମସ୍ତ ଜରୁରୀକାଳୀନର ଖବରକାଗଜ ଖବଜ ଖବରକାଗଜରୁ ଇଟିଭି ସମ୍ବାଦ ସମାଜ ଇତ୍ୟାଦି ଦ୍ୱାରା ଆମେ ପାଇଥାଉଁ ଯେ କଣ ଘଟୁଛି କଣ ଘଟିବ ଆଗକୁ କଣ ହେଉଛି କଣ ହେବ ଏ ସବୁର କିପରି ଖବର ଆମେ ପାଇଥାଉଁ ନା ଖବରକାଗଜ ଟିଭି ରେଡ଼ିଓ ଏବଂ ମୋବାଇଲ ଦ୍ୱାରା ଏହା ସହିତ ଆମେ କିପରି ସତର୍କ ରହିମୁଁ ଏବଂ ଆଗକୁ କଣ କରାଯାଇପାରିବ କି କିପରି ଆମେ ଚଳିବୁ ବେଶି ଖରା ହେଉଛି ଆମେ ମଧ୍ୟ ଜାଣିପାରୁଛୁଁ ଆଜି ବର୍ଷା ହେବ ଜାଣିପାରୁଛୁ ଆଜି ପ୍ରବଳ ବର୍ଷା ହେବ ଆଜି କମ ବର୍ଷା ହେବ ଏ ମଧ୍ୟ କଥା ଆମେ ଖବରକାଗଜ ମାଧ୍ୟମରୁ ପାଇ ପାରୁଛୁ ନିୟୁ